ନଅ ହଜାର ସାତଶହ ବତିଶ କୋଡ଼ିଏ ହଜାର ତିନିଶହ ତେୟାଳିଶ ଅଶୀ ହଜାର ନଅଶହ ଛତିଶ ସତୁରରି ହଜାର ପାଞ୍ଚଶହ ପଇଁଚାଳିଶ ହଁ ନବେ ହଜାର ଦୁଇଶହ ଚଉତିରିଶ